ଆମ ଗାଁରେ ଗଣମାଧ୍ୟମ ଅଞ୍ଚଳରେ ଯଥେଷ୍ଟ ପ୍ରସଙ୍ଗ ଅଛି କିନ୍ତୁ ପ୍ରସଙ୍ଗ ହେଉନଥିବାରୁ ଆମ ଗାଁ ମାନଙ୍କର ବିଶେଷ କରି ଯେଉଁମାନେ ଦୁଖୀ ଦରିଦ୍ର ଅଛନ୍ତି ସେମାନେ ବିଧବା ଭତ୍ତା ପାଇଁ ଯୋଗ୍ୟ ସେମାନଙ୍କୁ ଦେଉନାହାଁନ୍ତି ଯେଉଁମାନଙ୍କର ଘର ନାହିଁ ବା ଭୂମି ହୀନ ସେମାନଙ୍କୁ ଭୂମି ଘର ଟିକେ ମିଳୁନାହିଁ ଏହି ପ୍ରସଙ୍ଗ ଅନୁସାରେ ଗାଁ ମାଧ୍ୟମରେ ଆମେ ଆଲୋଚନା ବି କରିବାକୁ ଦଉନାହାଁନ୍ତି ଏଥିରୁ ଜଣା ପଡ଼ୁଛି ଯେ ୟାକୁ କିଛି ଲୁକାୟିତ ଭାବେ ରଖିଦେଉଛନ୍ତି